ପର୍ଯ୍ୟଟକ ମାନଙ୍କ ପାଇଁ ହୋମ ଷ୍ଟୋରର ସୁବିଧା ପ୍ରଦାନ କରୁଥିବା ଆଖ ପାଖରେ ଥିବା ଘର ବିଷୟରେ ମୁଁ ଜାଣିଛି ଯାହା କି ସୁବିଧା ସେବା ପ୍ରଦାନ କରାଯାଇ ପାରୁଛି ଯାହାକି ଆମର ଲଜ୍ ହୋଟେଲ ଆଉ ଧର୍ମଶାଳା ସବୁ ରହିଛି ସେହିଠାରେ ଖାଇବା ରହିବା ପାଇଁ ସଫା ସୁତୁରା ଗାର୍ଡ଼ ବି ରହିଛନ୍ତି ଜଗିବା ପାଇଁ କୌଣସି ଅସୁବିଧା ହେଲେ ସେମାନେ ଜାଣିପାରନ୍ତି କି ସୁବିଧା ଅସୁବିଧାରେ ଶୁଣନ୍ତି ଆଉ ଘର ମଧ୍ୟ ସଫା ସୁତରା ରହିଥାଏ ପାଣିର ସୁବିଧା ଖାଦ୍ୟର ମଧ୍ୟ ସୁବିଧା କରା ଯାଇଥାଏ ହୋଟେଲରେ ରେଷ୍ଟୁରାଣ୍ଟରେ କିମ୍ବା ଆମର ହୋଟେଲ ମାନଙ୍କରେ ହୋଟେଲ ମଧ୍ୟ ରହିଛି ସେଇଠି ମଧ୍ୟ ଖାଦ୍ୟ ଆଣିକି ଖାଇ ପାରିବେ